ବିଶ୍ୱରେ ଭାରତୀୟ କଳା ଓ କଳାକାରଙ୍କ ପ୍ରତିନିଧିତ୍ୱ ବଢ଼ାଇବା ପାଇଁ ବହୁତ ଆୟୋଜନ କରାଯିବ ଦରକାର ଏହାଦ୍ୱାରା ବହୁତ ଲୋକମାନେ ଦେଖି ଆସିବେ ୟୁଟ୍ୟୁବ୍ରେ ବହୁତ କଳାକାର ମାନଙ୍କର କଲାକୁ ବଢ଼ାଇବା ଦରକାର କଳାକାରମାନଙ୍କୁ ଭଲ ଭଲ ଗୀତ ପ୍ରଭାବିତ କରିଛି ଲୋକମାନଙ୍କର ଭଲ ପାଇବା ତାକୁ ବହୁତ ମାତ୍ରାରେ ପ୍ରଭାବିତ କରିଛି